ବୈଷୟିକ ଜ୍ଞାନ କୌଶଳ ଏବେ ବହୁତ ଆଗେଇଲାଣି ଯାହାଫଳରେ କି ଆମର ପାରିବାରିକ ଜୀବନ ଉପରେ ବହୁତ ପ୍ରଭାବ ପକଉଛି ତା'ର ପ୍ରଭାବ ବହୁତ ଅଧିକା ହେଇଯାଉଛି ତ ଆଗରୁ କଣ ଗୋଟେ ପରିବାର ଭିତରେ ଗୋଟେ ପରିବାର ଲୋକ ସମସ୍ତେ ମିଶିକି ରହୁଥିଲେ ମିଶିକି କାମ କରୁଥିଲେ ମିଶିକି କଥାବାର୍ତ୍ତା କରୁଥିଲେ ମିଶିକି ବସୁଥିଲେ ତ ସେଇଟା ଏବେ ସହର ଗୋଟେ ହେଇଗଲା ଯୋଉଠି ସହରରେ ଆମେ ସବୁ କିଛି ଜିନିଷ ପାଖରେ ପାଇଲେ ସବୁ କିଛି ଜିନିଷ ଯୋଉଟା କରିବାକୁ ଚାହିଁଲେ ସେଇଟା କଲେ ଯୋଉଟାକୁ କରିବାକୁ ନ ଚାହିଁଲେ କଲେନି ତ ଯୋଉଟା ଆମର ଥିଲା ଗୋଟେ ଜଏଣ୍ଟ୍ ଫ୍ୟାମିଲି ଯୋଉଟା ଥିଲା ଯୋଉଟା ଗୋଟେ ଯୌଥ ପରିବାର ଯୋଉଟା ଥିଲା ସେଇଟା ଆମର ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା ତ ଆମ ପାରିବାରିକ ଜୀବନ ଉପରେ ସେଇଟା ଆମର ପ୍ରଭାବ ପକେଇଲା ତ ଯୋଉ ଆମର ଗୋଟେ ଯୌଥ ପରିବାର ଥିଲା ସେ ଯୋଉ ସମସ୍ତେ ମିଶିକି ଆମେ ରହୁଥିଲୁ ତ ଏ ଯେତେବେଳେ ଟେକ୍ନୋଲୋଜି ସବୁ ଆଗେଇଲା କି ଇ ସବୁ ମାନେ ଯୋଉ ଏ ଶିଳ୍ପ କାରଖାନା ସବୁ ବଢ଼ିଗଲା ସବୁ ବଢ଼ିଗଲା ତ ବାହାରେ ସମସ୍ତେ ଯାଇକି ରହିଲେ ସେପାରେଟ୍ ରହିବାକୁ ଚାହିଁଲେ ତ ସେଇଟା ଯୌଥ ପରିବାରଟା ଥିଲା ସେଇଟା ଭାଙ୍ଗିଗଲା ତା'ପରେ ଆମର ରହିଲା ଯୋଉ ଏବେ ଟେକ୍ନୋଲୋଜି ଯେହେତୁ ଏତେ ଆଗେଇଲାଣି ଯେତେବେଳେ ବୈଷୟିକ ଜ୍ଞାନ କୌଶଳର ବୃଦ୍ଧି ହେଲାଣି ତ ଏବେ ସମସ୍ତିଙ୍କ ପାଖରେ ଫୋନ୍ ଅଛି ଆଗରୁ ଫୋନ୍ ନଥିଲା ତ ସମସ୍ତେ ଗୋଟେ ଜାଗାରେ ବ ବସୁଥିଲେ ସମସ୍ତଙ୍କ ସହିତ କଥାବାର୍ତ୍ତା କରୁଥିଲେ ହସ ଖେଳ ମଜା ସବୁ ହେଉଥିଲା ଯୋଉଟା କି ଏବେ ବହୁତ କମ୍ ବହୁତ କମ୍ କିଞ୍ଚିତ ମାତ୍ରାରେ ଯଦି ଥିବ ଥିବ ସେଟା ବି ଥିବ କି ନାହିଁ ସନ୍ଦେହ କିନ୍ତୁ ଏବେ କଣ ଫୋନ୍ ଯେହେତୁ ଏବେ ହୋଇଯାଇଛି ତ ଆମେ ଆଉ ଜଣକ ସହିତ କଥା ହେବାପାଇଁ ଯାଉନାହାନ୍ତି ଯେମିତି ଆମେ ଜଣକ ସହିତ ବସିକି କଥାବାର୍ତ୍ତା ହସ ଖେଳ ମଜା ଏସବୁ ହେଇପାରୁନି ହେଉଛି ଅବଶ୍ୟ ହେଉଛି କମିନି ମାନେ ଯୋଉ ବହୁତ ପରିମାଣରେ କମ୍ ହେଉଛି ତ ଫୋନ୍ ଯେହେତୁ ଆଗେଇଛି ତ ଆମେ ଯେତିକି ଟାଇମ୍ ଆଗ ଟାଇମ୍ ରେ ଆଗ ଯୁଗରେ ଆମେ ଯେତିକି ଟାଇମ୍ ଯେତିକି ସମୟ ଜଣକ ପାଖେରେ ବସିକି କଥାବାର୍ତ୍ତା କରୁଥିଲେ ହସ ମଜା ହେଉଥିଲା ସେତିକି ଟାଇମ୍ ଆଉ ଆମେ ପରିବାର ଲୋକଙ୍କୁ ଦେଉନାହାନ୍ତି କି ବନ୍ଧୁ ବାନ୍ଧବ ଏମାନଙ୍କ ପାଖେରେ ଆମେ ବସୁ ନାହାନ୍ତି ତ ଆ ଆମେ ଫୋନ୍ କୁ ବେଶି ଟାଇମ୍ ଦେଉଛନ୍ତି ଫୋନ୍ ଦେଖୁଛନ୍ତି ଫୋନ୍ ଚଲଉଛନ୍ତି ଫୋନ୍ ରେ ଯାହା ଦେଖିକି ଆମେ ହସୁଛନ୍ତି ଆମେ କାନ୍ଦୁଛନ୍ତି ଆମେ ହିଁ ଏକା ଏକା ତାକୁ ବିତଉଛନ୍ତି କିନ୍ତୁ ଆଉ ଜଣକ ସହିତ କଥାବାର୍ତ୍ତା ହସ ଖେଳ ମଜା ଏଇଟା କିଛି ହେଇପାରୁନି ବୈଷୟିକ ଜ୍ଞାନ କୌଶଳ ଆମ ଜୀବନକୁ ଆମ ପାରିବାରିକ ଜୀବନକୁ ବହୁତ ପ୍ରଭାବ ପକେଇଛି ତ ବହୁତ ବାଧା ବି ସୃଷ୍ଟି କରୁଛି ଆମ ଜୀବନରେ ତ